ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନେ ଯୋଗାଯୋଗ ଯେଉଁ ଲୋକମାନେ ଆମର ଭାଷା କହି ନପାରୁଥିଲେ ସେମାନଙ୍କ ସାଙ୍ଗେ ସେମାନଙ୍କ ସାଙ୍ଗେ ସେହି ଲୋକମାନଙ୍କ ସାଙ୍ଗରେ ତାଙ୍କୁ କିମ୍ବା କିଛି ଶିଖାଇ ଯେଉଁ ଲୋକମାନେ ଆମର ଭାଷା ନାଇଁ ଜାଣିପାରିଥିଲେ ସେମାନେ ଯେଉଁ କୌଣସି ବି ଭାଷା ଆପଣ ମୋ ପରିଚାଳନା ନେବେ ତ ଯେକୌଣସି ବି ଭାଷା ସେମାନେ ସେମାନଙ୍କୁ ଆସୁଥିଲା ଯେଉଁମାନେ ଓଡ଼ିଆ ଭାଷା ଜାଣି ନାହାନ୍ତି ସେ ଭାଷାରେ ସେଙ୍କୁ କିଛି ବି ଆପଣ ଶିଖାଇବେ କି ଆମର ଓଡ଼ିଆ ଭାଷାର ହେଲା ଯେ ଅ ଆ ଏମିତିକି ଶିଖାଇବେ ତ ସେମାନେ ବାଧ୍ୟ ହେଇ ଶିଖିବେ ଓ ଆମର ଓ ଆମର ଓଡ଼ିଆ ଭାଷା ଏମିତି ଯେ ଆମର ଓଡ଼ିଆ ଭାଷା ପୁରା ଭାରତରେ ସମସ୍ତ ଲୋକ ଜାଣି ନାହାନ୍ତି ଆମର ଓଡ଼ିଶାରେ ଜାଣନ୍ତି କିମ୍ବା ଆମ ଓଡ଼ିଶା ବାହାରେ କିଛି କିଛି ଲୋକ ସେମାନେ କିଛି ଓଡ଼ିଆ ଭାଷା ଜାଣନ୍ତି ବେଶୀ ଜାଣିପାରନ୍ତି ନାହିଁ ପୁରା ଭାରତର କଥା ଯେପରି ଆମେ ଆମ ଓଡ଼ିଶାର ଲୋକ ଆମେ ହିନ୍ଦୀ ଓଡ଼ିଶାର ଲୋକ ଆମେ ହିନ୍ଦୀ ଇଂଲିଶ ହିନ୍ଦୀ ଆମେ ଜାଣିପାରୁ ଓ ବେଶୀ ଭାଷା ବି ଆମେ ଜାଣିପାରୁ ନାହିଁ ତ ଆମ ଆମ ଓଭା ଆମ ଓଡ଼ିଆ ଯେଉଁମାନେ କହୁଥିଲେ ସେମାନେ ଶ୍ଳୋକମାନେ କରୁଥିଲେ କ'ଣ କରୁଥିଲେ କି ସେମାନେ ଯେଉଁ ଯେଉଁ ଭାଷା ବି ଜାଣିଥିଲେ ତାକୁ ଶିଖାଉଥିଲେ କି ଇଟା ଇଟା ଇଟା ଇଟା ତାର ତା କରି ତା ତାର ତାର ଅର୍ଥ ସେଏ ଯେଉଁ ଶବ୍ଦ ଓଡ଼ିଆର ଶବ୍ଦ ମାଗଲେ ତାର ଅର୍ଥ କିମ୍ବା ତାର ପ୍ରଥମେ କାଣ କାଣ ଓଡ଼ିଆ ଭାଷାରେ କଣ ଓଡ଼ିଆ ଭାଷା କଣ କଣ ଜାଣିଲେ କିମ୍ବା ଯେକୌଣସି ବି ଶବ୍ଦ ହଉ କିମ୍ବା ଶବ୍ଦ ହଉ କିମ୍ବା ବାକ୍ୟ ସେମାନେ ସବୁ ତାକୁ ଶିଖଉଥିଲେ ଶିଖୋଉଥିଲେ ସବୁ ଶିଖିକରି ଯେଉଁ ଲୋକମାନେ ଜାଣିପାରୁଥିଲେ ସେମାନେ